ମାଲକାନଗିରି ଡିଷ୍ଟ୍ରିକରେ ଜମି କରିବାର ଫସଲ କରିବାର କେଉଁ କେଉଁ ଗାଁରେ ବୋରିଂ ମାନେ ଦିଆ ହେଇଛି ଏବଂ ସେଗୁଡ଼ିକ ଭଲ ଭାବରେ ଚାଲିଛି ପିଇବା ପାଣି ମଧ୍ୟ କେଉଁ କେଉଁ ଗାଁରେ ଦିଆ ହେଇଛି କିନ୍ତୁ ସବୁଆଡ଼େ ଦିଆ ହେଇନି ଏବେ ମଧ୍ୟ କେଉଁ କେଉଁ ଗାଁ ପାଣିରୁ ପାଣି ନେବାକୁ ସକ୍ଷମ ହେଇନାହିଁ ସେମାନଙ୍କ ଗାଁରେ ଏବେ ବି କୌଣସି ପ୍ରକାର ପିଇବା ପାଣି କିମ୍ବା ଫସଲ କରିବାର ପାଣି ସୁଯୋଗ କରାଯାଇ ନାହିଁ